ହଁ ବଗିଚା ତ ଆମର ଆଗରୁ ସେ ଜେଜେବାପା କରିଥିଲେ ଆଗରୁ କରିଥିଲେ ସେ ମୋ ଦେଖାନ୍ତେ ସେ କୁଆଡ଼େ ସବୁ ଗଲାଣି ତଥାପି ମୁଁ ମାନେ ଦୃଢ଼ ପ୍ରତିଶୃତି ନେଲି ମୁଁ ଜେଜେ ଜେଜେବାପା ଯେଉଁ ବଗିଚା କରିଥିଲେ ଯେଉଁ ଗଛ ଲଗାଇଥିଲେ ମୁଁ ତା 'ଠୁ ଭଲ ଚାରା ଆଣି ଲଗାଇବି ମୁଁ ହାରାହାରି ସାତ ଆଠ ଗୁଣ୍ଠ ଭିତରେ ଗୋଟେ ବଗିଚାରେ ଗଛ ଲଗାଇବି ମୋ ପିଲା କେମିତି ଭଲରେ ଚଳିବା ମୁଁ ପ୍ରତିଶ୍ରୁତି ନେଲି ମୁଁ ଏହା କରିବି ହଁ ସେଇଠୁ ବାହାରକୁ ଗଲି ସବୁ ଲୋକଙ୍କଠ ବୁଝିଲି ଭଲ ଚାରା ଅମୃତଭଣ୍ଡା ଆଉ ଚାରା କେଉଁଠୁ ଭଲ ମିଳିବ କଦଳୀ ପୁଆ ଭଲ କଦଳୀ କେଉଁଠୁ ମିଳିବ ଭଲ ନଡ଼ିଆ ଲୋଟଣୀ ନଡ଼ିଆ କେଉଁଠୁ ମିଳିବ ତାକୁ ସବୁ ଲୋକଙ୍କଠୁ ସନ୍ଧାନ ଆଣି ସେ ଯେଉଁଠିକି କହିଲେ ମୁଁ ସେଠିକି ଗଲି ଭଲ ଦାମୀ ଗଛ ଆଉ ଛୋଟ ଛୋଟ ଗଛ କିନ୍ତୁ ଫଳ ଭଲ କିନ୍ତୁ ଆଣି ମୁଁ ସେ ଆଠ ନଅ ଗୁଣ୍ଠରେ ଅଲଗା ଅଲଗା କରି ଲଗାଇଦେଲି ଅମୃତଭଣ୍ଡା କଦଳୀ ନଡ଼ିଆ ତାେରେ ପଣସ ବି ଲଗାଇଛି ହଁ କିନ୍ତୁ ଏମିତି ଫଳ ହୋଇଛି ମୁଁ ଜେଜେବାପା ମୋର ଟିକେ ଟିକେ ହେତୁ ଅଛି ଇଏ ଭଳିଆ ଫଳ ସେ ଜେଜେବାପା ଭଳିଆ ଫଳ ନ ଥିଲେ ହଳ କ'ଣ ସେ ତ ନା ତା ମନେ ମୋର ମନ ମନେ ପଡ଼ୁନାହିଁ କିଏ ଅମୃତଭଣ୍ଡା ମୋ ନାଁଟା ମନେ ପଡ଼ୁନି କିନ୍ତୁ ଭାଇ ଗୋଟାଏ ଅମୃତଭଣ୍ଡା ତିନି କିଲୋ ଦୁଇଶହ ତିନି କିଲୋ ତିନିଶହ ତିନି କିଲୋ ଗୋଟିଏ ଭଣ୍ଡା ଆଉ ପଣସ ଫଳୁଛି ବଢିଆ ବଢ଼ିଆ ପଣସ ଫଳୁଛି ଫାଷ୍ଟ କ୍ଲାସରେ ପହଞ୍ଚି ସେ ପୁଚ କଦଳୀ କଦଳୀ ନାଲି ରଙ୍ଗର ଅଛି ପାଟ କପୁରା ଅଛି ମାନେ ବିଭିନ୍ନ ପ୍ରକାର କଦଳୀ ଅଛି ମୁଁ ପୁଆ ଆଣିଥିଲି ସେଇ ହିସାବରେ ପୁଆ ଆଣିଥିଲି ଲୋକ ଗୋଟେ ବୁଝିକି ମୁଁ ପୁଆ ଲଗାଇଥିଲି ହଁ ଭଲ ଦି ପଇସା ହେଉଛି ମାନେ ଫଳ କଦଳୀ ଫଳ ଯାହା ଅମୃତଭଣ୍ଡା ଫଳ ସେଇୟା ନଡ଼ିଆ ବି ଲୋଟଣୀ ନଡ଼ିଆ ଆଣିଥିଲି ଭାଇ ନଡ଼ିଆ ବଢ଼ିଆ ଫଳୁଛି ଆଉ ବର୍ଷକୁ ଦୁଇଟା ଧରିବାକୁ ପଡ଼ୁଛି ନାହିଁ ଭଲରେ ଭଲରେ ଅଛି